ଭାଇ ଆପଣ ଲକ୍ଷ୍ମୀ ହ୍ୟାଲୋ ଭାଇ ଆପଣ ଲକ୍ଷ୍ମୀ ମୋବାଇଲ୍ ଦୋକାନରୁ କହୁଛନ୍ତି କି ଆପଣଙ୍କ ମାଲିକ ଅଛନ୍ତି ଗୋଟେ ମୋ ମୋବାଇଲ୍ର ସ୍କ୍ରିନ୍ ଗାର୍ଡ଼୍ଟା ଭାଙ୍ଗି ଯାଇଛି ରିପେର୍ କରିଥାନ୍ତି ହଁ ରିଅଲ୍ମି ସି ଟ୍ୱେଣ୍ଟି ଫାଇଭ୍ ୱାଈ ସେମତି କାମ ଚଳେଇବାକୁ ହେଲେ କିଛି ହେବନି ତା'ହେଲେ ଆଉ କିଛି ମାନେ ସାତ ଶହ ତଳକୁ ଆଉ କିଛି କମ୍ ପଇସାରେ କିଛି ହେବନି କି ସେଇ ଯେଉଁ ଟା ମାନେ ଭଲ ଚାଲିବ ତ ତା ମାନେ ସାତଶହ ଟଙ୍କାର ଯଦି ପକେଇବେ ତ ନା ନା ନା ସାତଶହ ଟଙ୍କାର ଯେଉଁ ଆମର ଯେଉଁ ସ୍କ୍ରିନ୍ ଗାର୍ଡ଼୍ଟା ପକେଇବି ଡିସ୍ପ୍ଲେଟା ପକେଇବି ତା'ର ୱାରେଣ୍ଟୀ ଅଛି ତ ଆଜ୍ଞା କଭର୍ଟାର ୱାରେଣ୍ଟୀ କେତେ

ଦୁଇ ବର୍ଷରୁ ତିନି ବର୍ଷ ୱାରେଣ୍ଟୀ ପଡ଼ିଯିବ ସେଇ କେମିତି ୱାରେଣ୍ଟୀଟା ପୁଣି କେମିତି ତାକୁ ଲେଖା ଲେଖି ଆପଣ ଦେବେନା ନା ମାନେ ସେମିତି ଖାଲି କହିଦେବେ ହଉ ଠିକ୍ ଅଛି ତା'ହେଲେ ଆମର ଯେଉଁ ସ୍କ୍ରିନ୍ଟା ପକେଇବି ଅଧାରୁ ମାନେ ଆଚ୍ଛା ଅଧା ଦାମ୍ରେ ଏହାକୁ ପକେଇଲେ ହେବ ତ ମାନେ ମୁଁ ଯେଉଁ ଅଧାଟେ ଦେବି ଫାଷ୍ଟ୍ ଅଧା ଦେବି ତା'ପରେ ଅଧାଟା ଦେଲେ ହେବ ତ ନାଇଁ ସାର୍ ମୁଁ ଯେଉଁ ଅଧିକ କଥା କହୁଥିଲି ଯେଉଁ ଦୁଇ ହଜାରବାଲା ତ ତା'ହେଲେ ଆଜି ସନ୍ଧ୍ୟାବେଳେ ଗଲେ ଆଜି ପକେଇଦେବେ ତ ଠିକ୍ ଅଛି ସାର୍ ରହିଲି